ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବନ୍ଧୁମାନଙ୍କୁ ପ୍ଲସ୍ ଟୁ ଦ୍ୱାଦଶ ପ୍ରଥମେ ପାସ୍ କରିବାକୁ ପଡ଼ିବ ଆଉ ଏକ୍ଜାମ୍ ଦେବାକୁ ପଡ଼ିବ ତା'ପରେ ତା'ର ଫଳାଫଳ ଯଦି ଭଲ ହେବ ତା'ପରେ ଅନ୍ୟ ଅନ୍ୟ କଲେଜ୍ ଭାରତର ବହୁତ ଶ୍ରେଷ୍ଠ କଲେଜ୍ ଅଛି ବଡ଼ ବିଶ୍ୱବିଦ୍ୟାଳୟ କିଟ୍ କଲେଜ୍ ଅଛି ଗୁଣ୍ପୁରରେ ଜିଷ୍ଟ୍ କଲେଜ୍ ଅଛି ସେ କଲେଜ୍ରେ ଆଇ ଟି ଆଇ କରିପାରିବେ ଇଂଜିନିଅରିଙ୍ଗ୍ କରିପାରିବେ ମେକାନିକାଲ୍ କରିପାରିବେ ବଡ଼ ବଡ଼ ଶ୍ରେଷ୍ଠ କଲେଜ୍ ଅଛି ତେଣୁ ଶିକ୍ଷାଗତରେ ଆଗେଇ ଯିବେ ବିଜ୍ଞାନ ଏକ ଏମତି କ୍ଷେତ୍ର ଯେଉଁକି ଯେଉଁ ଜିନିଷକୁ ବି ସୁବିଧା ଓ ସୁଯୋଗ ସମ୍ପୁର୍ଣ୍ଣ ଭାବରେ କରିବ ତେଣୁ ଜ୍ଞାନ ଓ ବିଜ୍ଞାନ ବହୁତ ଆବଶ୍ୟକ ଆମର ଗୁଗଲ୍ରେ ଜଣେ ଏ ଓ ହୋଇଛନ୍ତି ତେଣୁକରି ବିଜ୍ଞାନ ଓ ବୈଜ୍ଞାନିକ ସମ୍ପର୍କ ବନ୍ଧୁମାନଙ୍କର ଭାରତର ବହୁତ ବଡ଼ କଲେଜ୍ ଅଛି ବିଶ୍ୱରେ କିଟ୍ସ